ଭାରତରେ ଚାକିରି କରିବା ପାଇଁ ଯୁବକ ଯୁବତିମାନେ ବହୁତୁ ଡହଳବିକଳ ହୁଅନ୍ତି କାରଣ ଭାରତର ଜନସଂଖ୍ୟା ବହୁତ ଅଧିକା କିନ୍ତୁ ସେହି ହିସାବର ଚାକିରିର ବ୍ୟବସ୍ଥା ନାହିଁ ଆଉ ଏଠି ପାଠ ପଢିବା ପିଲାସଂଖ୍ୟା ଅଧିକା କିନ୍ତୁ ଚାକିରି ଯେଉଁମାନେ ପାଆନ୍ତି ନାହିଁ ସେଥିପାଇଁ ବେକାରି ସମସ୍ୟା ଅଧିକା ଆମ ଭାରତରେ ଦେଖିବାକୁ ମିଳେ ସେଥିପାଇଁ ଯଦି ସରକାର ଏହା ଉପରେ କୌଣସି ଚିନ୍ତିତ ହୁଅନ୍ତେ ତା'ହେଲେ ଏସବୁ ସମସ୍ୟା ମଧ୍ୟ ସମାଧାନ ହୋଇପାରନ୍ତା ସରକାର ଏହିସବୁ ଉପରେ କୌଣସି ପଦକ୍ଷେପ ନେଉନାହାଁନ୍ତି ବୋଲି ଆଜି ଭାରତ ମାର୍କେଟ୍ରେ ଚାକିରିର ଅସୁବିଧା ଦେଖିବାକୁ ମିଳୁଛି ଯଦି ସରକାର ପ୍ରତିଟି ପରିବାରକୁ ଯେତିକିବି ସବୁ ଭେକେନ୍ସି ଅଛି ସବୁ ସେକ୍ଟର୍ରେ ସରକାର୍ଙ୍କର ସବୁ ସେକ୍ଟର୍ରେ ଭେକେନ୍ସି ପଡିକି ରହିଛି କିନ୍ତୁ ସରକାର ତାକୁ ଓପନ୍ କରୁ ନାହାଁନ୍ତି ଭେକେନ୍ସି ସୁଯୋଗ ଦେଉନାହାଁନ୍ତି ଯଦି ପାଞ୍ଚ ହଜାର ପୋଷ୍ଟ୍ ଅଛି ତା'ହେଲେ ପାଞ୍ଚ ଶହର ଭେକେନ୍ସି କାଢ଼ୁଛନ୍ତି ଆଉ ସାଢ଼େ ଚାରି ହଜାର ପୋଷ୍ଟ୍ ଭେକେନ୍ସି ସେମିତି ପଡିକି ରହୁଛି ଯଦି ଏମିତି ସବୁ ବିଭାଗର ନିଯୁକ୍ତି ହେବ ସରକାର ଫିଲ୍ଅପ୍ କରନ୍ତେ ତା'ହେଲେ ମୋ ହିସାବରେ ଆମ ଭାରତର କୌଣସି ପ୍ରକାର ଚାକିରିର ଅଭାବ ରହିବନି ସମସ୍ତେ ଚାକିରି ଘର ଘର ପିଲାମାନେ ଚାକିରିରେ ନିଯୁକ୍ତି ହୋଇପାରିବେ ବେକାରି ସମସ୍ୟା ରହିପାରିବନି ଆର୍ଥିକ ସ୍ଥିତି ମଧ୍ୟ ସୃଦୃଢ଼ ହୋଇପାରିବ